ଭଦ୍ରକ ଜିଲ୍ଲାର ଅର୍ଥନୀତି ଓ ଭିତ୍ତିଭୂମିକୁ ଦୃଷ୍ଟିରେ ଦୃଷ୍ଟିରେ ରଖି ଆମେ ଯଦି ଦେଖିବା ତା'ହେଲେ ପୂର୍ବ ଅପେକ୍ଷା ବହୁତ ପରିମାଣର ଉପରକୁ ଉଠିଛି ଯେଉଁଟା କି ଡେଭ୍ଲପ୍ ହେଇଛି ଯେମିତିକି ଭଦ୍ରକ ଜିଲ୍ଲା ଏକ ଚାଷ ପୂର୍ଣ୍ଣ ଏରିଆ ଯେତିକି ବେଶୀ ଚାଷୀ ଲୋକ ବସବାସ କରନ୍ତି ଯେଉଁମାନେ ଧାନ ଚାଷ ଆଖୁ ଚାଷ ଏଇସବୁ ଚାଷ ଏଠିକାର ଲୋକ କରିଥାନ୍ତି ତା'ସହିତ ବିଭିନ୍ନ ପ୍ରକାର ମଧ୍ୟ ପନିପରିବା ଚାଷ ମଧ୍ୟ କରିଥାନ୍ତି ଏଇସବୁ ଚାଷକୁ ଚାଷରେ ସେମାନଙ୍କ ଜୀବିକା ନିର୍ବାହ କରନ୍ତି ଓ ଭଲ ଦୁଇ ପଇସା ଇନ୍କମ୍ କରି ସେମାନେ ଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି ତାହା ସହିତ ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରି ତାହା ସହିତ ଭଦ୍ରକ ଜିଲ୍ଲା ଏକ ସାମୁଦ୍ରିକ ମାନେ ସମୁଦ୍ର ପାଖ ଅଞ୍ଚଳ ହେଇଥିବାରୁ ଏଠି ମଧ୍ୟ ବିଭିନ୍ନ ପ୍ରକାର ଗୋଟେ ଧାମରା ପୋର୍ଟ ଅଛି ଧାମରା ପୋର୍ଟରେ ମଧ୍ୟ ବିଭିନ୍ନ ପ୍ରକାର ଲୋକ ଜାହାଜ ମାନେ ଆସି ସେଠି ଯେଉଁ ତାଙ୍କ ବେପାର ବାଣିଜ୍ୟ ହୋଇଥାଏ ସେଠାକାର ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ସ୍ଥାୟୀ ରୋଜଗାରରେ ମଧ୍ୟ ଲାଗିଛନ୍ତି ଦୋକାନ ହୋଟେଲ୍ ଆଉ ବିଭିନ୍ନ ସେମାନେ ମଧ୍ୟ ସେଇ କମ୍ପାନୀଟି ମଧ୍ୟ ଚାକିରୀ କରି ବହୁତ ଦୁଇ ପଇସା ଭଲ ପଇସା ସେମାନେ ରୋଜଗାର କରିପାରୁଛନ୍ତି ତା'ସହିତ ବିଭିନ୍ନ ପ୍ରକାରର କମ୍ପାନୀ ଅଛି ଯେମିତିକି ଗୋଟେ ଭଦ୍ରକର ସବୁଠୁ ବଡ଼ କମ୍ପାନୀ ଯେମିତି କହିବାକୁ ଗଲେ ଯେଉଁଟାକି ଫେକର ଯେଉଁଟା କି ଆମର ବେଦାନ୍ତ ବର୍ତ୍ତମାନ ବୁଝା ବୁଝି କରୁଛି ସେମିତି ଶିଳ୍ପ ଏବଂ ସଂସ୍ଥା ଅଛି ଆଉ ସେଇ ଦୃଷ୍ଟିରୁ ଦେଖିବାକୁ ଗଲେ ଆଗରୁ ଯେମିତି ଭଦ୍ରକର ଜମିର ରେଟ୍ ଯେମିତି ଥିଲା ବିଭିନ୍ନ ପ୍ରକାର ବିଲ୍ଡ଼ର୍ ଆସି ମଧ୍ୟ ସେ ଏରିଆର ବହୁତ ପ୍ରକାର ପ୍ଲଟିଂ କରିକି ଜମି ଜାଗା ଜମି ବିକିକି ଲୋକମାନଙ୍କୁ ମଧ୍ୟ ଦୁଇ ଭଲ ଦୁଇ ପଇସା ରୋଜଗାରର ମାଧ୍ୟମ ବନାଇ ପାରୁଛନ୍ତି ଯେଉଁଟା ଅଯୋଗ୍ୟ ଜାଗା ଯେଉଁ ଗୁଡ଼ିକ ସେ ଅଯୋଗ୍ୟ ଜାଗା ଗୁଡ଼ିକୁ ଲୋକମାନେ ମାନେ ବିଲ୍ଡ଼ର୍ ମାନେ କିଣିକି ସେମାନେ ବିଭିନ୍ନ ପ୍ରକାର ବିଲ୍ଡିଂ ବନାଇ ଲୋକମାନଙ୍କୁ ବିକିବା କରୁଛନ୍ତି ଥିରେ ଲୋକମାନେ ମଧ୍ୟ ବହୁତ ଲାଭ ହେଇପାରୁଛି ସେଇ ଦୃଷ୍ଟିରୁ ଦେଖିବାକୁ ଗଲେ ଭଦ୍ରକ ଜିଲ୍ଲା ବହୁତ ଆଗକୁ ମଧ୍ୟ ଅର୍ଥନୀତିକ ଦୃଷ୍ଟିରୁ ବହୁତ ବିକଶିତ ହୋଇଛି